ଆମ ଖୋର୍ଦ୍ଧା ଜିଲାରେ ମୁଖ୍ୟତଃ ଜାତି ଓ ଜନଜାତି ଭିତରେ ସବୁ ଜାତିର ଲୋକ ବାସ କରନ୍ତି ଯେପରି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ବୈଷ୍ଣବ ସବୁପ୍ରକାର ଲୋକ ବାସ କରନ୍ତି ହିନ୍ଦୁ ଜାତି ମଧ୍ୟରେ ବ୍ରାହ୍ମଣ କ୍ଷତ୍ରୀୟ ବୈଷ୍ଣବ ଏପରି ଜାତି ବାସ କରନ୍ତି ସେମାନେ ଓଡ଼ିଆ କହିଥାନ୍ତି ଆମର ହିନ୍ଦୁ ଧର୍ମରେ ଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର ଆମେ ସେଇ ଠାକୁରଙ୍କୁ ପୂଜା କରିଥାଉ ଆମର ହିନ୍ଦୁ ଧର୍ମର ବିଭିନ୍ନ ଓଷା ପର୍ବ ମଧ୍ୟ ରହିଛି ଯେପରି ସେପରି ଛୋଟ ଜାତି ଭିତରେ ଆମର ହରିଜନ ଜାତି ବି ବାସ କରନ୍ତି ସେମାନଙ୍କର ସାହି ମଧ୍ୟ ଅଲଗା ଥାଏ ସେମାନେ ଗୋଟିଏ ଗୋଷ୍ଟି ହୋଇ ବାସ କରନ୍ତି ସେହିପରି ଜଙ୍ଗଲ ପାଖା ପାଖି ଆମର ଆଦିବାସୀ ମଧ୍ୟ ବାସ କରିଥାନ୍ତି ଯେପରି ସେମାନେ ଗଛ ଦେବତାଙ୍କୁ ପୂଜା କରିଥାନ୍ତି ସେମାନଙ୍କ ଭାଷା ମଧ୍ୟ ଆମ ଠାରୁ ଭିନ୍ନ ତା'ପରେ ମୁସଲମାନ ମଧ୍ୟ ବାସ କରିଥାନ୍ତି ସେମାନଙ୍କର ସାହି ମଧ୍ୟ ଅଲଗା ସେମାନଙ୍କର ହିନ୍ଦୁ ଧର୍ମ ଆପେକ୍ଷା ଅଲଗା ସେମାନଙ୍କ ଧର୍ମ ମଧ୍ୟ ଅଲଗା ସେମାନଙ୍କ ଠାକୁର ମଧ୍ୟ ଅଲଗା ସେମାନେ ପୁରୁଷ ଲୋକମାନେ ମନ୍ଦିର ଯାଆନ୍ତି ନାହିଁ ତାଙ୍କର ପର୍ବ ହେଉଛି ଇଦ୍ ଯାହାକି ବଡ଼ ଧୂମ୍ଧାମ୍ରେ ପାଳନ କରିଥାନ୍ତି ମସ୍ଜିଦକୁ ମଧ୍ୟ ଯାଇଥାନ୍ତି ସେମାନ ତାଙ୍କ ସାହିର ଲୋକମାନଙ୍କୁ ଧରି ସେମାନଙ୍କ ପର୍ବଟି କରିଥାନ୍ତି ସେଥିପାଇଁ ତାଙ୍କ ଭାଷା ଆମ ଭାଷା ଭିତରେ ବହୁତ ତଫାତ ଅଛି